ମୁଁ ପାରମ୍ପାରିକ ଭାବରେ କଲମ ସହିତ କାଗଜରେ ଲେଖିବାକୁ ପସନ୍ଦ କରେ କାରଣ ଏହାଦ୍ୱାରା ଆମର ଅକ୍ଷର ସୁନ୍ଦର ହୋଇଥାଏ ଏବଂ ଆମକୁ ଲେଖିବାରେ ଏହା ବହୁତ ସହଜ ହୋଇଥାଏ କିନ୍ତୁ ଏବେ ଇଲେକ୍ଟ୍ରୋନିକ୍ସର ଯୁଗ ଆସିଲା ଏ ଯାହାକି ମୋବାଇଲ୍ ଲ୍ୟାପ୍ଟପ୍ ଇତ୍ୟାଦିରେ ଆମେ କେବଳ ଟାଇପିଂ କରିଦେଲାରୁ ଆମର ଅଧିକ ଡାଟା ଏଥିରେ ସେଭ୍ ହୋଇ ରହିଯାଉଥିଲା ଯାହାଫଳରେ କି ପୂର୍ବରୁ ଥିବା କାଗଜ କଲମରେ ଯାହା ଲେଖା ହେଉଥିଲା ତାହା କିଛି ଦିନ ପରେ ନଷ୍ଟ ହୋଇଯାଉଥିଲା କିନ୍ତୁ ଏଥିରେ ସେଇଆ ନୁହେଁ ମୋବାଇଲ୍ ଏବଂ ଲ୍ୟାପ୍ଟପ୍ରେ ଆପଣ ଯାହା ଟାଇପିଂ କରିବେ ତାହା ବର୍ଷ ବର୍ଷ ଧରି ରହିଯାଇ ପାରିବ କିନ୍ତୁ ଏଥିରେ ଗୋଟିଏ ଖରାପ ଗୁଣ ହେଉଛି ଯଦି ଏହି ଦୁଇଟି ଜିନିଷରୁ ଥରେ ଡାଟା ଉଡ଼ିଯାଇଛି ତ ଆମେ ତା'ର ପୁନର୍ବାର ସଦୁପଯୋଗ କରିପାରିବା ନାହିଁ ତେଣୁ ଏହା ଆମ ପାଇଁ ଯେତିକି ଭଲ ତାହା ସେତିକି ଖରାପ ମଧ୍ୟ